ସାଙ୍ଗ୍ମାନ୍କର୍ ସାଙ୍ଗେ ଯାଇଛେ ପାହାଡ଼୍ ଚଗିଚୁଁ ଆଉ ପାହାଡ଼୍ରେ ବୁଲିଛୁଁ ପିକ୍ନିକ୍ କରିଛୁଁ ଆଉ ସେନ ଭୋଜି କରି କରି ଖାନା ପିନା କରିଛୁଁ ଆଉ ଜଙ୍ଗଲ୍ ଥିଲା ଆଉ ବହୁତ୍ ବଡ଼୍ ବଡ଼୍ ପାହାଡ଼୍ ଥିଲା ଆଉ ବୁଲା ବୁଲି କରିଛୁଁ ଦିନ୍ ଭର୍ ବୁଲିକି ରାତିକୁ ଆସିଲୁ ଟେଣ୍ଟ୍ କରୁଁ ଆର୍ ସେନୁ ରହୁଁ ରାତି ଆଉ ସେନ ରାତି ଭୋଜି ଭୁଜା କରି କରି ଖାନା ପିନା କରୁଁ ଆଉ ସେ ରାତି ଇ ଶୋଇ କରି ସକାଲୁ ଫେର୍ ସେ ପାହାଡ଼୍ନୁ ବାହାରି ଥିଲୁ ଆସୁ ଆସୁ ଫେର୍ ଆମ୍କୁ ସେନ ବହୁତ୍ ଟାଇମ୍ ଲାଗିଥିଲା ଆଉ ଭଲ୍ ଲାଗିଥିଲା ସେ ଜାଗା ବି ଆଉ ଯେତିକି ଜାଗା ସେ ପାହାଡ଼୍ନୁ ବୁଲିଛୁ ସବୁ ଜଙ୍ଗଲ୍ ଜାଗା ଥିଲା ଆଉ ଭଲ୍ ଲାଗ୍ଲା ବହୁତ୍ ସେନୁ ବି ଆଉ ସାଙ୍ଗ୍ମାନେ ସଭେ ଯେତ୍କି ଯାଇଥିଲେ ବାଇକ୍ରେ ଯାଇଥିଲୁଁ ସବୁ ପାହାଡ଼୍ ପର୍ବତ୍ ଜଙ୍ଗଲ୍ ସବୁ ସେ ବିଷୟରେ ସବୁ ପୁରା ଥିଲା ଝରଣା ଥିଲା ବୁଲ୍ବାର୍ ଲାଗି ଭଲ୍ ଲାଗୁଥିଲା